ଯୋଗ ଗୋଟିଏ ପ୍ରକାର ଖାଲି ବ୍ୟାୟ ବ୍ୟାୟାମଟା ନୁହେଁ ଯୋଗ ଆମ ଆତ୍ମାକୁ ଆମ ଶରୀର ସହିତ ଯୋଡ଼ି ରଖେ ଆମ ଭିତରକୁ ସେ ଜଣାଏ କି ଆମେ କ'ଣ ଆମ ଦେହ କି ପ୍ରକାର ଆମେ କ'ଣ କରିପାରିବା କ'ଣ ନାହିଁ ଆମ ଦେହର ଲିମିଟ୍ କେତେ ଯୋଗ ସେଇଟା ଆମକୁ ଅନୁଭବ କରାଏ ଆମକୁ ସେଇ ଜିନିଷଟା ପ୍ରଦାନ କରେ ଯୋଗ ଆଉ ଯୋଗ ଆମ ନୀତିଦିନର ପାଠ ହେବାର୍ କଥା ଆଉ ଯୋଗ ଯୋଗ ଆମର ଓଡ଼ିଶା ଓଡ଼ିଶା ଓ ଇଣ୍ଡିଆରେ ତ ବହୁତ ହି ଫେମସ୍ ଆଉ ସେଇଟା ୱାର୍ଲଡ଼ ଲେଭେଲ୍ରେ ବି ଫେମସ୍ ଯେହେତୁ ତାର୍ ପତଞ୍ଜଲିଟା ପତଞ୍ଜଲିଟା ଯେନ୍ ହଉଛେ ଭାରତରେ ସେଇଟା ଗଢ଼ିତ ତାର୍ ରୁଟ୍ଟା ହଉଛେ ଭାରତ ଆଉ ୟୋଗା କ୍ୟାପିଟାଲ ରିଷିକେଶ ସେଉଠୁ ସେଇଠି ଲୋକମାନେ ତାହାକୁ ବହୁତ ଭଲ ଭାବରେ କରନ୍ତି ଆଉ ତାଙ୍କୁ ଆଉ ୟୋଗାକୁ ବଢ଼ାବା ୱାର୍ଲଡ଼ ଲେଭେଲ୍ରେ ଦିଆଯାଏ ଆଉ ୱାର୍ଲଡ଼ ଲେଭେଲ୍ରେ ବି ଏଇଟା ପଫର୍ମ କରାଯାଏ ସେଇଟାକି ଇଣ୍ଡିଆ ଇଣ୍ଡିଆ ଲାଗି ବହୁତ ଗର୍ବର କଥା